କୁହନ୍ତୁ କିଏ ତମେ କିଏ କହୁଛ ହଉ କ'ଣ ଦରକାର ଥିଲା କୁହନ୍ତୁ ହଁ ଷ୍ଟେସନାରୀ କ'ଣ ଦରକାର ଥିଲା କ'ଣ ପାଇଁ ନେବେ ସବୁ କୁହନ୍ତୁ କ'ଣ କ'ଣ ଦରକାର ଆପଣଙ୍କର ହଁ ସବୁ ଦରକାର ନିଅନ୍ତୁ ଆମ କତିରେ ଭଲ ଭେରାଇଟି ଜିନିଷ ଅଛି ଆମର କଲିକତାରୁ ସବୁ ମାଲ ଆସୁଛି କମ୍ ରେଟ୍ରେ ଦିଆହବ ଭଲ ବି ଜିନିଷ ପାଇବେ ଗ୍ୟାରେଣ୍ଟି ଜିନିଷ ଆମ କତିରେ ଆମର ବଜାର ବହୁତ କମ୍ରେ ଦିଆହବ

ଆଉ ଦୋକାନ ଦେବାକୁ ହେଲେ ଆହୁରି ତ ତମକୁ ଫିକ୍ସ ରେଟ୍ରେ ଦିଆହେବ ଫିକ୍ସ ରେଟ୍ରେ ଦିଆହେବ ପୁରା ମାନେ ଭଲ କ୍ୱାଲିଟି ଜିନିଷ କଲିକତା ରେଟ୍ରେ ଦିଆହେବ ହଁ ମୋର ଅଛି ସବୁ ଭେରାଇଟିର ରହୁଛିି ଲେଡ଼ିଜ୍ ମାନଙ୍କର ମାନେ ସବୁ ଜିନିଷ ଆମ ମୋ ପାଖରେ ଆଭେଲେବୁଲ୍ ରହୁଛିି ଯେତେ ଚାହିଁବେ ଯୋଉ ଯୋଉ ଭେରାଇଟିର ଚାହିଁବେ ଯେତେ ପ୍ରକାରେ ଭେରାଇଟିର ଆମେ ଦେଇପାରିବୁ ଆଉ ଆଜିକାଲି ସବୁ ମାନେ ଲେଡିଜ୍ ମାନଙ୍କର ସବୁ ମେହେନ୍ଦି କାନଫୁଲ ଲିପ୍ଷ୍ଟିକ୍ ମୁଦି ପାଉଁଜି ଚୁଡ଼ି ମାନେ ସବୁ ବି ମାନେ ପାଉଡ଼ର୍ କତିରୁ କ୍ରିମ୍ କତିରୁ ତେଲ କତିରୁ ସବୁ ଜିନିଷ ରହିଚି କିଛି ବି ଖୋଜିବାକୁ ପଡ଼ିବନି ଦୋକାନ ଦେଲେ ନାଇ କୁ ତମେ ଆସ ତମେ ଆସ ଆମ ଦୋକାନକୁ ଦେଖ ଜିନିଷ କେମିତିଆ ଜିନିଷ ସବୁ ରହୁଛି କ୍ଵାଲିଟି ଜିନିଷ ଦେଖିଲେ ତ ତମେ ନିଶ୍ଚିନ୍ତ କହିବ ମୁଁ ନେଇକି ଯିବି ନାଇ କୁ ତା'ପରେ ରେଟ୍ ବି ଅନ୍ୟ ଚାହୁଁ ଏଠି ବହୁତ କମ୍ରେ ପାଇବେ ଯେହେତୁ ଦୋକାନ ଦେବେ ବୋଲି କହୁଛନ୍ତି ଆହୁରି ତମକୁ କମ୍ କରିଦିଆହେବ ତମେ ଆସ ଆସ ମୁଁ ଫୋନ୍ ରଖୁଛି ଆସିଲେ ଏଇଠି ଦେଖିଲେ ତମେ କଥା ହେବା ହେଲା